ନୃତ୍ୟର ବିଭିନ୍ନ ଶୈଳୀର ବିକାଶରେ ସାଂସ୍କୃତିକ ପ୍ରଭାବ ଯେଉଁଟାକି ଭିନ୍ନ ଭିନ୍ନ ନୃତ୍ୟର ଶୈଳୀର ବିକାଶରେ ଆମେ ସବୁ ଅତି ସହଜରେ ଆମେ ସବୁ ଜାଣିଥାଉ ଯେଉଁଟାକି ଆମେ ଯେଉଁ ଜାଗାକୁ ଆମକୁ ପଠାଇଲେ ମଧ୍ୟ ଆମେ ସେଟାକୁ ଅତି ସହଜରେ ଅତି ସହଜରେ ଆମେ ଜାଣିଥାଉ ଏବଂ ସେଠାରେ ଆମର ମନୋରଞ୍ଜନ ହୋଇଥାଏ ବିଭିନ୍ନ ସାଂସ୍କୃତିକ କିମ୍ବା ନୃତ୍ୟ ସଙ୍ଗୀତ ଯେଉଁ ଶୈଳୀରେ ଆମକୁ କି ଯେଉଁ ଶୈଳୀର ସଙ୍ଗୀତଗାନ କରାଯାଏ ସେଠାରେ ସେଠାରେ ଆମେ ସେଠାରେ ଆମକୁ କୁହାଯାଏ ଏ ସାଙ୍ଗର